ହଁ ନମସ୍କାର ନମସ୍କାର ହଁ ହଁ ଜାଣିଲି ଜାଣିଲି ହ ଭଲ ଅଛି ଦେଖନ୍ତୁ ଆଗ କାମଟା ସାରି କରି ଦେବାନି ରେଟ୍ ରେଟ୍ଟା ହିସାବରେ ଯେଉଁଟା ଚାଲୁଥିବ ସେଇଟା ଦେବା

କ'ଣ କ'ଣ କ'ଣ କହିଲେ ଦୁଇଶହ ଚାଳିଶ ହଉ ଠିକ୍ ଅଛି ଦେବା ତା'ହେଲେ ଯେତିକି ଚାଲି ଆସୁଛି ତ ଧୁଆ ହେଇନି ହଁ ହଁ ଲଗାଇବି ମୁଁ ଆପଣଙ୍କୁ ଦେବି ତା'ହେଲେ କାମଟା ଆପଣ ଜଲ୍ଦି ଷ୍ଟାର୍ଟ କରି ସାରି ଦିଅନ୍ତୁ ହଁ ହଁ ହଁ ଆଉ ଯେଉଁ ଯେଉଁ ଜିନିଷ ଦରକାର ବି ପଡ଼ିବ ସେଇଟା ମୋତେ ଦେବେ ମୁଁ ଆଣିକି ଦେଇ ଦେବି